ଆମ ଓଡ଼ିଶାରେ

ଲୋକମାନେ ହସ୍ପିଟାଲ୍ରେ ଚିକିତ୍ସା କରିବା ନିମନ୍ତେ ବହୁତ ଅପେକ୍ଷା କରିଥାନ୍ତି ଆଉ ଘଣ୍ଟା ଘଣ୍ଟା ଧରି ଲାଇନ୍ରେ ଜଗିବାକୁ ପଡ଼େ ଯାହାପରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଏବଂ ସେଇ ଅସୁବିଧାକୁ ଦୂର କରିବା ନିମନ୍ତେ ସ୍ୱାସ୍ଥ୍ୟ କରିବା ନିମନ୍ତେ ଡାକ୍ତରମାନଙ୍କୁ ଭେଟିବା ନିମନ୍ତେ ଏହି ବୁକିଂ ଡିଜିଟେସନ୍ କରାଯାଇଛିି ଯାହାଫଳରେ ଲୋକମାନେ ଆଗୁଆ ବୁକିଂ କରି ଯାହାଫଳରେ ଲୋକମାନଙ୍କୁ ସାକ୍ଷାତ କରିଥାନ୍ତି ଡକ୍ଟର୍ଙ୍କୁ ଡକ୍ଟର୍ଙ୍କୁ ସାକ୍ଷତା କରିଥାନ୍ତି ଯାହାଫଳରେ ସେମାନଙ୍କୁ ଘଣ୍ଟା ଘଣ୍ଟା ଜଗିବାକୁ ପଡ଼ିନଥାଏ ଏବଂ ଏବଂ ବହୁତ ଶୀଘ୍ର ଡାକ୍ତର୍ଙ୍କ ପରାମର୍ଶ ପାଇଥାନ୍ତି